କୃଷି କ୍ଷେତ୍ରରେ ବହୁତ୍ଟେ ଆଗ୍କେ ଡେଭ୍ଲପ୍ ହେଇଛେ ଜେନ୍ଟାକି ଚାଷ୍ କରିକରି ଆମେ କିଛି ଖାଦ୍ୟ ନିରାକରଣ ବନେଇକି କୃଷି ଚାଷ୍ ଯେନ୍ଟାକି ଚାଷ୍ କରିକି ଆମେ ମାର୍କେଟ୍କେ ଯାଇକରି ବିକ୍ମା ଯେନ୍ତାକି ଆମେ ଯେତେବେଳେ କୃଷି ଜେନ୍ଟାକି ଆମେ ଚାଷ୍ କର୍ସୁଁ ପହେଲା ଜଲସେଚନ୍ କର୍ସୁ ଜେନ୍ଟାକି କେନାଲ୍ଟେ ବନେଇଥିସୁଁ ଆଉ ସେ କେନାଲ୍ ଦେଇକରି ଆମର୍ ଜମିନିକେ ପାଏନ୍ ଯାଏସି ସେ ପାଏନ୍କେ ଆମେ ଆମର୍ ଜମିରେ ବୁଲେଇଥିସୁଁ ଯେନ୍ତାକି ସେ ପାଏନ୍ ହେଇସାର୍ଲା ପରେ କାଦୋ କରିକି ଆମେ ଯେନ୍ ଚାଷ୍ଟା କର୍ସୁଁ ସେ ଚାଷ୍ଟା ହେଇସାଏଲା ପରେ ଆଗ୍ ଉପର୍କେ ବଢ଼୍ସି ଯେନ୍ ଅଛେ ସର୍କାର୍ ଏବେ ଯେନ୍ ଦେଇଛନ୍ କୃଷି ଋଣ୍ କୃଷି ଋଣ୍ ଯେନାକି ଆମେ ଚାଷୀମାନେ କୃଷି ଋଣ୍ କରିିକରି ଯେନ୍ ପଏସା ଦେଇଥିବା ସେ ପଏସାକେ ଆମେ ଯେନ୍ କୃଷି ଋଣ୍ଟା କରିଥିମା ସେ ପଏସାକେ ଆମେ ଆମର୍ ଯେନ୍ କିଛି ଯେନ୍ କୃଷି ଯେନ୍ ଚାଷଟା କର୍ମା ସେ ଘିିନି ପାର୍ମା ସେଟାକେ ଆର୍ ଆମେ ଚାଷ୍ କର କରି ସେ କୃଷି ଋଣ୍ ବି ଶୁଝି ପାର୍ମା ଆର୍ ଆମେ ଆମର୍ ଲାଇଫ୍ର ଯେନ୍ ଜୀବନ୍ର ଯେନ୍ ଥିବା ଯେନ୍ ଶନ୍ ଯେନ୍ ଲାଗ୍ ବାରି ଆନିଥିମା ସେତାକେ ଆମେ ଦେଇକରି ଆଗ୍କେ ଇଟା କରିପାର୍ମା

ଜଳ୍ସେଚନ୍ ତ ହେଇଯିବା ଜଳ୍ସେଚନ୍ ହେଇସାର୍ଲା ପରେ ଆମେ ଯେନ୍ ଖାଦ୍ୟ ସ ହେଇ ଯେତେବେଲେ ଆମେ ଚାଷ କର୍ସୁଁ ଚାଷ୍ ହେଇସାର୍ଲା ପରେ ଆମେ ସେଟାକେ ବାହାର୍କେ ବିକି ନେମା ବାହାର୍କେ ବିକି ନେଇ ସାର୍ଲା ପରେ ସେନ ଯେନ୍ ଗ୍ରାହକ୍ ଥିବେ ସେମାନେ କିନ୍ବେ ସେ ପଏସାକେ ଆମେ ଋଣ୍ ଯେନ୍ ଦେଇଥିବେ ସର୍କାର୍ ସେଟାକେ ଆମେ ଦେମା ସେଇ ପଏସାରେ ଆମେ ଦେମା ଆରୁ ସେ ଋଣ୍ଟା ଆମେ ଶୁଝି ପାର୍ମା ଆର୍ ଚାଷ୍ କରି କରି ଆମର୍ ଆମର୍ ପେଟ୍ ବି ପୋଷି ପାର୍ମା ଆଉ ଆମେ ଆମର୍ ଲାଇଫ୍କେ ବି ସକ୍ସେସ୍ କରିପାର୍ମା ଜେନ୍ଟାକି ଜଲ୍ସେଚନ୍ ଦ୍ଵାରା ଆମେ ବହୁତ୍ ଚାଷ୍ କରିପାର୍ମା କେନାଲ୍ଟେ ଖୁଲିଥମା ବେଲେ ସେନୁ ଆମର୍ ବହୁତ୍ କିଛି ଚାଷ୍ କରିପାର୍ମା ଉତ୍ପାଦ୍ କରି ବହୁତ୍ କିଛି ପାଇପାର୍ମା ଚାଷ୍ କରିିକରି ଆଉ ଇଟାକେ ଆମେ ମାର୍କେଟିଙ୍ଗ୍ ବି କରିପାର୍ମା ଯେନ୍ଟାକି ମୁଗ୍ଫୁଲି ଚାଷ୍ଟେ ହେଲା ତ ସେତାକେ ଆମେ ଘିଚ୍ ଚାଷ୍ ପାଣି ପହେଲା ଛପାମା ତା'ପରେ ସେତାକେ ହେଇସାର୍ଲା ପରେ ଘିଚ୍ମା ଆଉ ଆମେ ମୁଗ୍ଫୁଲିକେ ତୁଲିକି ମାର୍କେଟ୍ରେ ନେଇକରି ବିକ୍ମା ଆଉ ସେ ପଏସାକେ ଆମେ ଯେନ୍ ସାର୍ ସର୍କାର୍ ଯେନ୍ ଦେଇଚନ୍ କୃଷି ଋଣ୍ ସେ ଋଣ୍କେ ଆମେ ଶୁଝି ବି ପାର୍ମା ଆଉ ଆମର୍ ଲାଇଫ୍କେ ଆମେ ଅଚିନ୍ତା ସକ୍ସେସ୍ କରି ପାର୍ମା ପୁରା ଜୀବନ୍ରେ ସୁଖୀ ହିଁ ସୁଖୀ କରି ପାର୍ମା